ଆମେ ଜାଣିଛୁ ଯେ ଆମର ରାଷ୍ଟ୍ର ଭାଷା ହିନ୍ଦୀ ଆମ ଭାରତରେ ବେଶୀ ହିନ୍ଦୀ ପ୍ରଚଳିତ ହେଉଛି କିନ୍ତୁ ଆମେ ଓଡ଼ିଶାରେ ରହୁଛୁ ଆମର ମାତୃଭାଷା ହେଉଛି ଓଡ଼ିଆ ଯେମିତି ଅନ୍ୟ ସବୁ ରାଜ୍ୟର ଭାଷା ଜାତୀୟ ସ୍ତରରେ ଗ୍ରହଣୀୟ ସେମିତି ଆମେ ବି ଚାହୁଁଛୁ ଆମ ଓଡ଼ିଆ ଭାଷାକୁ ଜାତୀୟ ସ୍ତରରେ ଗ୍ରହଣୀୟ କରିବା ପାଇଁ ଆଗ ନିଜ ଭାଷା ଉନ୍ନତି ହେଲେ ନିଜେ ଯାଇକି ଉଚ୍ଚ ସ୍ତରରେ ପହଞ୍ଚିପାରିବୁ ସେଇଥିପାଇଁ ଆମେ ଆମ ଓଡ଼ିଆ ଭାଷାକୁ ଜାତୀୟ ସ୍ତର ଆଗରେ ଆଣିବାକୁ ଚାହୁଁଛୁ ସେଥିପାଇଁ ଆମ ଓଡ଼ିଆ ଭାଷାକୁ ଉନ୍ନତ କରିବା ପାଇଁ ଆମ ରାଜ୍ୟର ରାଜ୍ୟ ସରକାର ଓଡ଼ିଆ ସମ୍ମିଳନୀ ଗଠନ କରିଛନ୍ତି ଯାହାଫଳରେ ଆମ ଓଡ଼ିଆକୁ ସମସ୍ତେ ଜାଣିବେ ଦେଶ ବ୍ୟାପି ଆମ ଓଡ଼ିଆ ମୁଖ୍ୟ ଭାଷା ରୂପରେ ପରିଣତ ହେବ ଆମର ଭାଷା ଓଡ଼ିଆ ଆମ ଭାଷାକୁ ଆମେ ଗୋଟେ ଉଚ୍ଚ ସ୍ତରରେ ନେବା ପାଇଁ ଆମେ ଏହି ସବୁ ପ୍ରୟାସ ଜାରି ରଖିଛୁ